ବାର ମାସରେ ତେର ପର୍ବ ପଡ଼େ ଆମ ଅଞ୍ଚଳରେ ସବୁ ପର୍ବକୁ ଆମେ ଭଲ ଭାବରେ ପାଳନ କରୁ ଯେମିତି ମଙ୍ଗଳା ଓଷା ହେଲା ମଙ୍ଗଳା ଓଷାରେ ବହୁତ ଭୋଗ ଲାଗେ ଆହୁରି କୁଆଁର ପୁନେଇଁ ଧର ଓଷା ଅଛି ଝିଅମାନଙ୍କ ଓଷା ଧର ସକାଳୁ ଉଠିବେ ଆଞ୍ଜୁଳି ଧରିବେ ତା'ପରେ ସନ୍ଧ୍ୟାବେଳେ ଚାନ୍ଦ ବନ୍ଦାଇବେ ତା'ପରେ ଫେରେ ଆସୁଚି ଧର ଭାଲୁକୁଣୀ ଓଷା ଝିଅମାନଙ୍କର ଓଷା ଭାଲୁକୁଣୀ ଓଷା ବି କରନ୍ତି ଧର ପୋଖରୀ ତୋଠୁକୁ ଯାଇ ବାଲୁକା ପୂଜା କରନ୍ତି ରାତିରେ ଫେରେ ଭାଲୁକୁଣୀ ପୂଜା କରନ୍ତି ଆଉ ରଜ ପର୍ବରେ ତ ରଜ ତ ବହୁତ ସବୁଠାରୁ ବଡ଼ ବଡ଼ ପର୍ବ ରଜ ରଜରେ ବହୁତ ପିଠାପଣା ହୁଏ ପୋଡ଼ ପିଠା ହଉ ମଣ୍ଡା ପିଠା ହଉ ଆରିସା ପିଠା ହଉ ସବୁ ହଏ ଝିଅମାନେ ସବୁ ଦୋଳି ଖେଳନ୍ତି ତାସ ଖେଳନ୍ତି ଲୁଡ଼ୁ ଖେଳନ୍ତି ବହୁତ ପ୍ରକାରେ ମଜାମସ୍ତି ବି କରନ୍ତି ରଜରେ ଆଉ ଧର ଜ୍ୟେଷ୍ଠ ମାସରେ ବି ସାବିତ୍ରୀ ଓଷା ପଡ଼େ ସ୍ତ୍ରୀ ଲୋକମାନେ କରନ୍ତି ସାବିତ୍ରୀ ଓଷା ଏଗୁଡ଼ା ଠାକୁରଙ୍କୁ ଧର ଉପାସ ରହି ନୂଆ ଶାଢ଼ୀ ଶଙ୍ଖା ସିନ୍ଦୁର ସବୁ ପୂଜା କରି ଲଗାନ୍ତି ସ୍ୱାମୀମାନଙ୍କ ପାଇଁ ଓଷା କରନ୍ତି ଆହୁରି ବହୁତ ଓଷା ଅଛି ମାଣଓଷା ଅଛି ମାର୍ଗଶୀର ମାସରେ ପଡ଼େ ଧାନ ଆସିକି ଘରେ କେନ୍ଦା ହୁଏ ମାଣ ବସେ ପିଠାପଣା ହୁଏ ଭୋଗ ରାଗ ହୁଏ